ମୋ' ଭାଣିଜୀ ଚିତ୍ର କରିବା ପାଇଁ ଗୁଡ଼ିଏ ପେନ୍ସିଲ୍ ଦରକାର ଥିଲା ତେଣୁ ସେ କହିଲା ମାମୁଁ ବଜାରକୁ ଯାଇକି ଦୁଇଟା ପେନ୍ସିଲ୍ ଆଣ ମୁଁ ଯେତେବେଳେ ବଜାରକୁ ଗଲି ଗୋଟେ ବହି ଦୋକାନକୁ କିଣିବାକୁ ସେ ତିନିଟା ନଟରାଜ କମ୍ପାନୀର ମଧ୍ୟ ଦେଖାଇଲା ଅପସରା କମ୍ପାନୀର ଦେଖାଇଲା ଆଉ ବହୁତ ଗୁଡ଼ିଏ କମ୍ପାନୀର ଦେଖାଇଲା ମୋତେ କିନ୍ତୁ ସବୁଠୁ ଅପସରା କମ୍ପାନୀର କଲର୍ ପେନ୍ସିଲ୍ ଭଲ ଲାଗିଥିଲା ଯେଉଁଟାକି କମ ଦାମରେ ବହୁତ ପ୍ରକାରିଆ ଥିଲା ବହୁତ ରଙ୍ଗର ଥିଲା ଯାହାକି ମୋତେ ବହୁତ ଭଲ ଲାଗିଥିଲା ତେଣୁ ମୁଁ ସେଇଟା ଆଣିକି ମୋ' ଭାଣିଜୀକି ଦେଲି ବର୍ତ୍ତମାନ ଭାଣିଜୀ ସେଇଟା ବ୍ୟବହାର କରୁଛି